ହଁ ମୁଁ ପକ୍ଷୀମାନଙ୍କୁ ଆମ ଘର ପଛପଟେ ରହିବା ପାଇଁ ଟିଣରେ ଘର ତିଆରି କରିଦେଇଛି ଏବଂ ତାଙ୍କ ପାଇଁ ମୁଁ ଖାଇବା ପାଇଁ ଖୁଦ ଏବଂ ପାଣି ମଧ୍ୟ ଦେଇଥାଏ ଯାହା ଦ୍ଵାରାକି ସେ ମୋତେ ଆକୃଷ୍ଟ କରିଛି ଏବଂ ତାଙ୍କର ଲାଳନପାଳନ କରିବା ଦ୍ଵାରା ମଧ୍ୟ ମୋତେ ବହୁତ ଖୁସି ଅନୁଭବ ଲାଗୁଛି